ମୁଁ ବହି ବ୍ୟତୀତ ପତ୍ରିକା ଖବରକାଗଜ ପଢ଼ିବାକୁ ବହୁତ ଭଲପାଏ କାହିଁକିନା ପତ୍ରିକାରେ ଜହ୍ନମାମୁଁ ବିଷୟରେ ଦେଇଥାଏ ବିଭିନ୍ନ କାହାଣୀ ବିଷୟରେ ସୁଚରିତା ଇତ୍ୟାଦି ବିଷୟରେ ବହୁତ ସୁନ୍ଦର ଭାବରେ ପତ୍ରିକା ମ୍ୟାଗାଜିନରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଥାଏ ଖବରକାଗଜ ଖବରକାଗଜ ଭିତରେ ସମ୍ବାଦ ସମାଜ ପ୍ରମେୟ ଇତ୍ୟାଦି ଖବରକାଗଜରେ ବିଭିନ୍ନ ଦେଶରେ ଘଟୁଥିବା କାହାଣୀ ଆଉ ଘଟଣା ସବୁ କେଉଁଠି ଆକ୍ସିଡେଣ୍ଟ ହେଲା କେଉଁଠି ଗଣ ଦୁଷ୍କର୍ମ ହେଲା କେଉଁଠିକି ଆଜି ନେତା ଆସିଲେ ଛୁଆମାନେ କେତେ ରେଜଲ୍ଟ ରଖିଲେ ସବୁ ଖବର ଆମେ ଏହି ନ୍ୟୁଜ ପେପର ମାଧ୍ୟମରେ ଆମେ ପାଇଥାନ୍ତି ଏଥିରେ ବିଭିନ୍ନ କଥା ଆମେ ଦେଶରେ କଣ ଘଟିଥାଏ ସବୁକିଛି ଘରେ ବସିକି ଜାଣି ପାରିଥାନ୍ତି ଆମେ ପ୍ରତି ମୁଁ ପ୍ରତିଦିନ ଖବରକାଗଜ ପଢ଼େ ମୋତେ ଖବରକାଗଜ ପଢ଼ିବାକୁ ବହୁତ ଭଲ ଲାଗେ କାହିଁକିନା ମୁଁ ସବୁ କଥା ଜାଣିପାରେ ଏହି ଖବରକାଗଜରୁ ସେଥିଲାଗି ଖବରକାଗଜ ନୀତିଦିନ ପଢ଼ିବା ସମସ୍ତଙ୍କୁ ଆବଶ୍ୟକ ମୁଁ ମଧ୍ୟ ପ୍ରତିଦିନ ଖବରକାଗଜ ପଢ଼ିଥାଏ